ଆମ ସମ୍ପ୍ରଦାୟର ଧାର୍ମିକ ନେତା ବ୍ୟକ୍ତିତ୍ୱଙ୍କ ପାଇଁ ଆମେ ବହୁତ ଖରାପ ଭାବେ ପ୍ରଭାବିତ ହେଇଛୁ କିନ୍ତୁ ଆମ ପରିବାରକୁ ବଡ଼ ମାର୍ଗଦର୍ଶକ ଭାବରେ ଆମର ପୁରୋହିତ ସାଧୁ ଗୁରୁମାନଙ୍କ ଦ୍ୱାରା ହିଁ ହେଇଥାଏ ଯାହା କି ଆମେ ସମସ୍ତେ ତାଙ୍କ ଆଦେଶ ବା ଉପଦେଶକୁ ମାନିବା ପାଇଁ ବାଧ୍ୟ ବା ମାନିଛୁ ବି ମାନୁ ପାଇଁ ଆଜି ହୁଏ ତ କିଛି ମାତ୍ରାରେ ଆମେ ସମାଜରେ ନିଜର ସଂସ୍କାରକୁ ନେଇ ଚାଲିପାରିଛୁ ଆମେ କେବଳ ମୁଁ ମୋ ପରିବାର ନୁହେଁ ମୋ ପରିବାରର ଆଗାମୀ ପିଢ଼ି ମୋ ପିଲାମାନଙ୍କୁ ବି ମଧ୍ୟ ମୁଁ ସେଇ ସଂସ୍କାର ବା ଗୁରୁମାନଙ୍କୁ ସମ୍ମାନ ଦେବା କେମିତି ସାଧୁ ପୁରୋହିତଙ୍କ କଥା ମାନିକି ଚଳିବା ସେ ବିଷୟରେ ବି ଶିକ୍ଷାପ୍ରଦାନ କରାଉଛେ କରାଯାଉଛି ଏବଂ ପୁରୋହିତ ମାନଙ୍କର ବିଭିନ୍ନପ୍ରକାର ଶାସ୍ତ୍ରଗତ ଯେଉଁ ଜ୍ଞାନ ଅଛି ସେସବୁ ବି ଗ୍ରହଣ କରିବା ପାଇଁ ମୁଁ ଯଥା ସମ୍ଭବ ଚେଷ୍ଟା କରେ ସେମାନଙ୍କୁ ପାଖରୁ ସେସବୁ ଶ୍ରୋତା ଭାବରେ ଶୁଣିବାକୁ ସବୁବେଳେ ନିମଗ୍ନ ହୋଇକି ମୁଁ ରହିଥାଏ ସେମାନଙ୍କ ପାଖରୁ କେତେବେଳେ ସମୟ ମିଳିଲେ କେମିତି ସେମାନେ ଆସିକି ଆମକୁ ଉପଦେଶ ଦେବେ ଆମକୁ ଶିକ୍ଷା ଦେବେ ସଂସ୍କାର ଦେବେ ସେ ବିଷୟରେ ମୁଁ ସେମାନଙ୍କ ସେଥିପାଇଁ ସେମାନଙ୍କ ସହିତ ମୁଁ ସବୁବେଳେ ସଂଯୋଗରେ ରହିଥାଏ କିନ୍ତୁ ଆମର ଯେଉଁ ପୂର୍ବ ନେତା ବା ବ୍ୟକ୍ତିତ୍ୱ ମାନେ ଯେଉଁ ପୁରୋହିତ ଗୁରୁମାନେ ଥିଲେ ହେଲେ ଆଜିକା ମାତ୍ରାରେ କିଛି ମାତ୍ରାରେ ପ୍ରଭାବିତ ହେଇଛି ତଥାପି କର୍ପୂର ଉଡ଼ିଗଲେ ଯେମିତି କନା ପଡ଼ିଥାଏ ତ ପୁରୋହିତର ତ ଭୂମିକା ଅଛି ବ୍ରାହ୍ମଣ ପୁରୋହିତ ଏମାନେ ନ ରହିଲେ କୌଣସି ଶୁଭକାର୍ଯ୍ୟ ସମ୍ପର୍ଣ ହିଁ ହେଇପାରିବନି ତେଣୁ ତାଙ୍କ ଭୂମିକା ଯଥା ସମ୍ଭବ ରହିଛି ଆଉ ତାଙ୍କୁ ସମ୍ମାନ ବି ସେତିକି ଦେବା ଆମ ତରଫରୁ ଜରୁରୀ ଅଟେ